ଓଡ଼ିଆ ଭାଷା ଅଲଗା ସବୁ ଭାଷାଠୁ ଅନ୍ୟତମ ଯେହେତୁ ଓଡ଼ିଆ ଆମର ଏବଂ ଓଡ଼ିଶାର ତାହା ଓଡ଼ିଶାରେ ବହୁତ ପ୍ରକାର ପର୍ବପର୍ବାଣି ମାତ୍ର ପାଳନ କରାଯାଇଥାଏ ଆଉ ଅନ୍ୟ ରାଜ୍ୟର ଭାଷାଠୁ ଓଡ଼ିଆ ଓଡ଼ିଶାର ଭାଷା ଓଡ଼ିଶାର ଓଡ଼ିଶାର ଭାଷା ଅଲଗା ଏବଂ ସହଜ ମଧ୍ୟ ବଙ୍ଗାଳୀ ଏବଂ ଓଡ଼ିଆରେ କିଛି ସିମିଲାର୍ ୱାର୍ଡ଼ ମିଶା ଥାଏ ଆମ ଓଡ଼ିଆ ଲାଙ୍ଗୁଏଜ୍ ପାଇଁ ବହୁତ ବହୁତ କିଛି ପ୍ରକାରର କଷ୍ଟ କରିବାକୁ ବି ପଡ଼ିବ ପଡ଼ିବ ନାହିଁ ଆଉ ଏବଂ ଏହାଦ୍ୱାରା ଓଡ଼ିଶାର ବହୁତ ପ୍ରକାର କାର୍ଯ୍ୟକ୍ରମରେ ମଧ୍ୟ ସହଯୋଗତା ମିଳିଥାଏ ଏଥିପାଇଁ ଓଡ଼ିଶାର ବହୁତ ପରମ୍ପରା ଉପଭସା ଠାରୁ ଧାନ ବହୁତ ପ୍ରକାରର ଲାଙ୍ଗୁଏଜ୍ଠୁ ଅଲଗା ଓଡ଼ିଶାର ପ୍ରଥମ ଡାଇଲଗ୍ ହେଉଛି ଅତିି ଏବଂ ଯାହାଦ୍ୱାରା କିି ଓଡ଼ିଆ ଭାଷା ଆମର ଏକତ୍ରିତ ବି ହୋଇପାରିଥାଏ ଏତିକି ଏତିକି ଥାଉ ଯହାଦ୍ୱାରା ଆମେ ବହୁତ କିଛି ପ୍ରକାରର ସମ୍ମଳନୀ ଏବଂ ଆମ ଓଡ଼ିଶା ସାହିତ୍ୟର ଭାଷା ବିଷୟରେ କିଛି ଜାଣିବି ପାରୁ ଏବଂ ହିନ୍ଦୀ ହିନ୍ଦୀ ଇଂଲିଶ୍ ଏବଂ ବଙ୍ଗାଳୀ ତେଲୁଗୁ ଠାରୁ ଭାରତର ଓଡ଼ିଆ ଲାଙ୍ଗୁଏଜ୍ ଅନ୍ୟତମ ଓଡ଼ିଶାର ଖାଦ୍ୟ ଏବଂ ତାହାର ଭାଷା ସବୁଠୁ ଅଲଗା ହଁ ଏହି କାରଣରୁ ଓଡ଼ିଆ ଏକ ରୁଚି ଏବଂ ଶ୍ରେଷ୍ଠ ଭାଷା ବୋଲି କୁହାଯାଇଥାଏ ଏହାଦ୍ୱାରା ଓଡ଼ିଶା ଓଡ଼ିଆ ଏବଂ ଆମ ସଂସ୍କୃତି ଉପରେ ବି ବହୁତ ପ୍ରଭାବ ପଡ଼ିଥାଏ ଏବଂ ଏହି କାରଣ ଦ୍ୱାରା ଓଡ଼ିଶା ବହୁତ ପ୍ରକାରର ସାହାଯ୍ୟ ସମ୍ମୁଖୀନ ବି ହୋଇଥାଏ ଏତିକି କହି ମୋର ବକ୍ତବ୍ୟ ମୁଁ ଶେଷ କରୁଛି ଭାରତ ମାତାକି କି ଜୟ ଏବଂ ଆମେ ଓଡ଼ିଆ ଆମେ ବହୁତ ବଢ଼ିଆ ଏତିକ ବି ମୁଁ କହିବାକୁ ଚାହେଁ ଏବଂ ଏହାଦ୍ୱାରା ବହୁତ ପ୍ରକାରର ସାହାଯ୍ୟ ହୋଇଥାଏ